ଆମ ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଶିଳ୍ପ ଆଉ ଅର୍ଥନୈତିକ ଉତ୍ସ ଗୁଡ଼ିକ ହେଲା ଆମ ଏଠି ଶି ଶିଳ୍ପ ହେଉଛି ଚାଷ କରିବା ଆମେ ଏଇଠି ଆମର ଏଠି ସମସ୍ତେ ଚାଷ ଚାଷ କରିକିରି ଅର୍ଥ ଉନ୍ନତି କରନ୍ତି ଆମ ଏଠି ଉତ୍ସ ଗୁଡ଼ିକ ହେଉଛି କୃଷି କାର୍ଯ୍ୟ ସମସ୍ତେ ଡାଲି ଗହମ ମୁଗ ତାପରେ ଧାନ ଚୀନାବାଦାମ ସବୁ ଚାଷ ହୁଏ ଆମ ଏଠି ଆଉ ଉତ୍ସଶିଳ୍ପୀ ହେଉଛି ହସ୍ତଶିଳ୍ପୀ ହେଉଛି ଆମର ମାଟି ଦେଇକିରି ଆମ ହାଣ୍ଡି କଢ଼େଇ ସମସ୍ତେ ସେଇ କାର୍ଯ୍ୟ ହୁଏ ଆମର ଏଠି ହସ୍ତଶିଳ୍ପୀ ହେଉଛି ସେଇଟା ଆଉ କୃଷି ହେଉଛି ଆମର ଏଠି କୃଷି କାର୍ଯ୍ୟ ହେଉଛି ଆମ ହସ୍ତଶିଳ୍ପୀ ହେଉଛି ମାଟି ହାଣ୍ଡି ତାପରେ ଝୁଡ଼ି ଚାଲଣ ସେଇଠି ହାତରେ ବୁଣନ୍ତି ବାସ ଛାଞ୍ଚିକିରି ସେ ସେଇଟା ଦେଇକିରି ଚାଲନ ହୁଏ ତାପରେ ଝୁଡ଼ି ହୁଏ ଓ କୃଷି ହେଉଛି ଆମର ଏଇଠି ମୁଖ ଶିଳ୍ପ